ଆଜ୍ଞା ଆଜିକା ଦିନରେ ବିଭିନ୍ନ ପ୍ରକାର ଆପ୍ସ ଅଛି ଯେମିତି ୟୁଟ୍ୟୁବ ୟୁଟ୍ୟୁବରେ ଆମେ ଧର ରୋଷେଇ ଜିନିଷ ଶିଖୁଚୁ ଆମେ କୌଣସି ରୋଷେଇ ଜାଣିନୁ ସେଇଟାକୁ ବି ଶିଖୁଛୁ ନ୍ୟୁଜ୍ ଫ୍ୟୁଜ୍ ବି ଦେଖୁଛୁ ପିଲାଙ୍କର ପାଠପଢ଼ା କି କୋଶ୍ଚିନର ଆନ୍ସର ସବୁ ତାକୁ ବି ସବୁ ଦେଖା ଦେଖି କରୁଛୁ କିଛି ଜାଣିପାରୁଛୁ ଆଉ ଗୋଟେ ଆପ୍ ହ୍ଵାଟ୍ସଅପ ଯେଉଁଥିରେ କି ଆମେ ଡାଇରେକ୍ଟ ଭିଡ଼ିଓ କଲ୍ରେ ବି ଗୋଟେ ଲୋକକୁ ଆମେ ଦେଖିପାରୁଛୁ କଥା ହେଇପାରୁଛୁ କି ଗୋଟେ ଇମର୍ଜେନ୍ସି କ'ଣ ପଠେଇ ବି ପାରୁଛୁ ହ୍ୱାଟ୍ସଅପରେ ଏ ପ୍ରକାର ସୁବିଧା ବି ପାଉଁଚୁ ତାପରେ ଫ୍ଲିପକାର୍ଟ୍ ଫ୍ଲିପକାର୍ଟରେ ଆମେ ଧର ଡ୍ରେସ କି ଭଲ ଯାହା ଗୋଟେ ଆମକୁ ଇଛ ଇଚ୍ଛା ହେଉଛି ସେଇଟା ବି ସେ ଆପ୍ରେ ବି ଆମେ ଡାଉନଲୋଡ଼ କରିକି ସେ ଆପ୍ଟା ତା' ଦେହରେ ଅର୍ଡ଼ର କରିପାରୁଛୁ ସୁବିଧା ପାଉଁଚୁ ଘର ପାଖକୁ ସେମାନେ ଆଣିକି ଦେଇଁ ଯାଉଛନ୍ତି ଆମକୁ ସୁବିଧା ମିଳୁଛି ଇଷ୍ଟାଗ୍ରାମ ଇନ୍ସଷ୍ଟାଗ୍ରାମ ବହୁତ ଭାଇ ଭଉଣୀମାନେ ଭିଡ଼ିଓ କରୁଛନ୍ତି ସେମାନେ ଭଲ କରନ୍ତୁ କିମ୍ବା ଖରାପ କରନ୍ତୁ ଯାହା ବି କରନ୍ତୁ ଆମେ ଆମେ କଣ ଟାଇମ ପାସ୍ କରିବା ପାଇଁ ସେ ଆପ୍କୁ ଯାଇ ସେ ଡାଉନଲୋଡ଼ କରି ଭିଡ଼ିଓ କରନ୍ତୁ ଆମେ କରୁଛୁ କିମ୍ବା ଦେଖୁଛୁ ତାଙ୍କୁ ଲାଇକ୍ ସେୟାର କରୁଛୁ କି କଥା ବି ଲାଇଭ୍ ଚଲେଁଇକି ତାଙ୍କ ସାଙ୍ଗରେ କଥା ହେଇପାରୁଛୁ କି ସାଙ୍ଗସାଥିଙ୍କ ସାଙ୍ଗରେ ବି ଦେଖାଶୁଣା ହେଇଁପାରୁଛି ବହୁତ ସୁବିଧା ମୋବାଇଲ ଆପ୍ ଅନଲାଇନ ଆପ୍ ସହିତ ଆମେ ବହୁତ ସୁବିଧାରେ ଅଛୁ